ରାତିରେ ଯେମିତିକି କମ୍ପ୍ୟୁଟର କ୍ଲାସେସ୍ ହଉ କିମ୍ବା ଟ୍ୟୁସନ୍ କ୍ଲାସେସ୍ ବା ଡାନ୍ସ କ୍ଲାସେସ୍ ତ ଗୋଟେ ଗୋଟେ ଦିନ ବହୁ ଡେରି ହେଇଯାଇଥାଏ ଯାହାକି ଆଜିକାଲି ବହୁତ କଷ୍ଟ ଏବଂ ବହୁତ ରିସ୍କ ଘରଲୋକଙ୍କ ଘରଲୋକ ବି ବହୁତ ଟେନସନ୍ରେ ଥାଆନ୍ତି ଏବଂ ନିଜକୁ ବି ବହୁତ ରିସ୍କ ଲାଗେ ବାକି ଆଜି ଯାଏଁ ସେମିତି କୌଣସି ନକାରାତ୍ମକ ଘଟଣା କିଛି ଘଟିିନି ବାକି ନିଜ ମନରେ ଯାହା ବିି ଡର ଥାଏ ତାହା ତ ସ୍ୱାଭାବିକ ତେଣୁ ବହୁତ ଏମିତି ଘଟଣା ହେଇଛିି ଆଉ ବେଳେ ବେଳେ କୁଣ୍ଠିତ ବି ହେଇଛୁ ସେଇ ଅଟୋ ଡ୍ରାଇଭର୍ ବା କ୍ୟାବ୍ରେ ଆସିବା ପାଇଁ ବାକି ଆଜି ଯାଏଁ ସେମିତି କିଛି ହେଇନି ସେମାନେ ଆମକୁ ବହୁତ ଭଲ ଭାବରେ ଏବଂ ସେଫ୍ଲି ଘରେ ଆଣିକିନା ଡ୍ରପ୍ କରିଛନ୍ତି ଏବଂ ସମସ୍ତଙ୍କ ଇଣ୍ଟେନସନ୍ ସେମିତି ଖରାପ ହୋଇନଥାଏ ତାହା ହେଲେ ବି ନିଜର ଗୋଟେ ନିଜର ଗୋଟିଏ ଅନୁଭବ ପାଇଁ ତାହା ଟିକେ କଷ୍ଟଦାୟକ ହେଇଥାଏ ସମସ୍ତଙ୍କ ଉପରେ ବିଶ୍ୱାସ କରିବା ପାଇଁ ଆଉ ଆଜିକାଲି ଦୁନିଆରେ ତ ବିଶ୍ୱାସ ସବୁ ଉପରେ କରିହେବନି ତେଣୁ ଆଜି ଯାଏଁ ଯେତିକି ବି କ୍ୟାବ୍ ଡ୍ରାଇଭର୍ ହୁଅନ୍ତୁ କି ଅଟୋ ଡ୍ରାଇଭର୍ ଯିଏ ବି ଆମକୁ ସେଫ୍ଲି ଘରେ ଆଣିଛାଡ଼ିଛନ୍ତି ତାଙ୍କୁ ଫ୍ରମ୍ ବଟମ୍ ଅଫ୍ ମାଇ ହାର୍ଟ ଭେରି ଥ୍ୟାଙ୍କ ଫୁଲ୍